ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଇଠି ରଥଯାତ୍ରା ହଉଛି କି ମୁଁ ତ ଓଟିଭି ନ୍ୟୁଜ୍ରୁ କହୁଥିଲି ମୋତେ ଟିକେ ରିପୋର୍ଟ ଦରକାର ତ ମୁଁ ନ୍ୟୁଜ୍ କରିବି ସେଥିପାଇଁ ହଁ ଆପଣ କେଉଁଠି ଓ ହଃ ଏ ଆପଣଙ୍କର ରଥଯାତ୍ରାରେ କେଉଁ ଠାକୁରଙ୍କୁ ପୂଜା କରାଯାଏ ଓ ହଃ ଲୋକ କେମିତି ହୁଏ ବହୁତ ଭିଡ଼ ହୁଏ ନା ଆଉ କେତେ ଲୋକ ହୋଇଥିବେ ଆପଣଙ୍କ ସେଇଥିରୁ ଅଞ୍ଚଳରେ ରଥଯାତ୍ରାରେ ଓ ହଃ ବହୁୁତ ଲୋକ ହେଉଛନ୍ତି ଏଇଠି ପୂଜାରେ କେମିତି କ'ଣ ମଜା ଫଜା ସବୁ ହୁଏ ତ କ'ଣ କ'ଣ ହେଉଛି କ'ଣ କ'ଣ ରିଚ୍ୟୁଆଲ୍ ସବୁ ହେଉଛି ଆପଣ ଟିକେ କୁହନ୍ତୁ ମୁଁ ଟିକେ ରିପୋର୍ଟ କରିବି

ହୁଁ ହୁଁ ହଉ ଆଉ କ'ଣ କ'ଣ ହେଉଛି କି ମଦ ଫଦ କିଛି ହଁ ଓହଃ ଆଉ କ'ଣ ସବୁ ହେଉଛି ବାହାରର ଲୋକମାନେ ଆସୁଛନ୍ତି ହୁଁ ହୁଁ ଓ ଆଉ ସେ ଏତେ ଭିଡ଼ ଏଇଠି ଆକ୍ସିଡ଼େଣ୍ଟ ଫାକ୍ସିଡ଼େଣ୍ଟ ହେଉଛନ୍ତି ନା ପୋଲିସମାନେ ଜଗୁଛନ୍ତି

ଓ ହଃ ଗେଟ୍ ଫେଟ୍ ଦିଆ ହେଉଛି ତ ଲୋକମାନଙ୍କୁ ଦେଖିବା ପାଇଁ କିଛି ଅସୁବିଧା ହଉ ନାଇ ଓ ହଃ ଲୋକମାନେ ସେଇଠି କେମିତି କ'ଣ ଦେଖୁଛନ୍ତି ସେଇଠି ତ ଭିଡ଼ ହେଉଥିବ ବହୁତ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ହେଉଥିବ ଓ ହଃ ଆଉ ଅ ହଃ ପୋଲିସମାନେ ଜଗୁଛନ୍ତି ତ ଭଲ ଆପଣ ଟିକେ ସେ ସେଇଠୁ ସବୁ କ'ଣ କ'ଣ କେମିତି କ'ଣ ହେଉଛି ମୋତେ ଟିକେ କୁହନ୍ତୁ କେମିତି କ'ଣ ଦେଖୁଛନ୍ତି ଆପଣ ସେଇଠି ଲୋକମାନେ କେମିତି କ'ଣ କରୁଛନ୍ତି ପୋଲିସ ଫୋଲିସ ଜଗୁଛନ୍ତି କ'ଣ କିଏ ଗାଇଡ଼୍ ହେଉଛି ଏଇଟା ସବୁ ଟିକେ ଡିଟେଲ୍ ଦିଅନ୍ତୁ ମୋତେ ମୁଁ ଟିକେ ରିପୋର୍ଟ କରିବି ଆଉ କ'ଣ କ'ଣ ହେଉଛି

ଏବେ ପୁରା ଭଲରେ ହେଉଛି ତ ଆଉ କ'ଣ କ'ଣ କ'ଣ ହେଉଛନ୍ତି ଆପଣ ଟିକେ କୁହନ୍ତୁ ଭଲକି ହୁଁ ହୁଁ ହୁଁ ହୁଁ ଆଉ କ'ଣ କ'ଣ ହେଉଛି ଓ ହୋ ଓ ହୋ ଆଉ ଲୋକମାନେ କେମିତି କ'ଣ ପୂଜାରେ ପୂଜା କେମିତି କ'ଣ କରୁଛନ୍ତି ପୂଜା ପୁରା ଭଲସେ ହେଉଛି ଅଲଗା ଅଲଗା ଜାଗାରୁ ଲୋକମାନେ ବି ଆସୁଛନ୍ତି ଓ ହଃ ଓ ହଃ ସେଥିପାଇଁ ମୋତେ ଟିକେ ରିପୋର୍ଟ ଥିବା ଦରକାର ତ ସେଥିପାଇଁ ମୁଁ ଓଟିଭିରୁ କଲ୍ କରିଥିଲି ମୁଁ ଏଇଟା ସବୁ ଟିକେ ରିପୋର୍ଟ କରିକି ନ୍ୟୁଜ୍ରେ ଦେଖାଇବି ତ ହଉ ହେଲେ ରଖୁଛି